ଆମର୍ ଏନ ମନ୍ଦିର୍ ବହୁତଟେ ମନ୍ଦିର୍ ଅଛି ଚର୍ଚ୍ଚ୍ ବି ଅଛି ସବୁ ଅଛି ମସଜିଦ୍ ବି ଅଛି ଆମେ ମନ୍ଦିର୍ କେ ରେଗୁଲାର୍ ଯାଏସୁଁ ସେନୁ ଭଜନ୍ କୀର୍ତ୍ତନ୍ ସବୁକିଛି ହେସି ଯେନ୍ ପ୍ରୋଗ୍ରାମ୍ ପତର୍ ବି ହେସି ସେନୁ ଆମେ ସବୁଥିର୍ ପ୍ରୋଗ୍ରାମ୍ ପ୍ରୋଗ୍ରାମ୍ ପତର୍ କେ ଆଟେନ୍ କରୁସୁଁ ଖାଇବାର୍ ପିଇବାର୍ ବି ସୁବିଧା ଠିକ୍ କରସନ୍ ଆରୁ ଯାଏସୁଁ ବି ହେନ୍ତା ବାହାର୍ କେ ଆଉ ଭଜନ୍ କୀର୍ତ୍ତନ୍ ହେସି ନାମ୍ ହେସି ତାପରେ ଚର୍ଚ୍ଚ୍ ବି ଅଛି ପାଖେ ଯେନ୍ତାକି ଖ୍ରୀଷ୍ଟିଆନ୍ ବିରାତିର୍ର ସେମାନେ ସହର୍ ବାର୍କେ ରହେବାର୍ ତାକର୍ ବି ପ୍ରାର୍ଥନା କରସନ୍ ମସଜିଦ୍ ବି ଅଛେ ଯେନ୍ତାକି ପଠାନ୍ମାନେ ତାକର୍ ପ୍ରାର୍ଥନା କରସନ୍ ଗୁରୁଦ୍ଵାର୍ ବି ଅଛେ ପଞ୍ଜାବୀମାନେ ସେଟା ତାଙ୍କର କୀର୍ତ୍ତନ୍ କରସନ୍ ସବୁଥିର ଅଛି ସୁବିଧା ଏନ